ହ୍ୟାଲୋ ଓଲା କ୍ୟାବ୍ରୁ କହୁଛନ୍ତି ଆଜ୍ଞା ମୁଁ ସନ୍ଦୀପ ପରିଡ଼ା କହୁଛି ମୁଁ ଢେଙ୍କାନାଳରୁ ଯିବା ପାଇଁ ଯେଉଁ କ୍ୟାବ୍ଟି କରିଥିଲି ସେଇଟାକୁ ବାତିଲ କରିଦିଅନ୍ତୁ ଜୋରରେ ବର୍ଷା ହେଉଛି ମୋ'ର ହଠାତ କାମ ପଡ଼ିଗଲା ମୁଁ ଯାଇପାରିଲି ନାହିଁ ଆଜ୍ଞା ସେହି ତିନିଶହ ଟଙ୍କାଟିକୁ ମୋ'ର ଓଲା ୱାଲେଟ୍କୁ ଫେରସ୍ତ କରିଦିଅନ୍ତୁ ଯାହାଫଳରେକି ମୁଁ ପରବର୍ତ୍ତୀ ସମୟରେ ପୁଣି ଓଲା କ୍ୟାବ୍ ବୁକ୍ କରି ଯାଇପାରିବି